ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଇଥାଉ ଏହି ଓଡ଼ିଆ ଭାଷା ଯାହା ଆମର ଶିଶୁ ମନ୍ଦିରରେ ବି ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଯାଇଥାଏ ଆଜିକା ଦିନରେ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱ ଦିଆଯାଉଛି ଓଡ଼ିଆ ଭାଷା ଆମମାନଙ୍କ ପାଇଁ ବହୁତ ଆବଶ୍ୟକ ଏହି ଭାଷା ଆମ ଆମ ଦେଶ ପାଇଁ ଆଉ ଆମ ରାଜ୍ୟ ପାଇଁ ବହୁ ଗୌରବାନ୍ୱିତ ଆଣିଥାଏ ଏହି ଓଡ଼ିଆ ଭାଷା ଆମ ଶିକ୍ଷା ବ୍ୟବସ୍ଥାରେ ବହୁତ ପ୍ରଚଳିତ କରାଯାଉଛି ଆଜିକା ଦିନରେ ଓଡ଼ିଆ ଭାଷାକୁ ମଧ୍ୟ ବହୁତ କାର୍ଯ୍ୟାଳୟରେ ବ୍ୟବହାର କରାଯାଉଛି ଓଡ଼ିଆ ଭାଷାକୁ ଶିକ୍ଷାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି ଆଜିକା ସରକାରୀ ସ୍କୁଲରେ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱ ଦିଆଯାଉଛି ଓଡ଼ିଆ ଭାଷା ଯେଉଁଥିରେ ଛାତ୍ରଛାତ୍ରୀମାନେ ଲେଖି ପଢ଼ି ଜାଣୁଛନ୍ତି ଏବଂ ଏହି ଭାଷାକୁ ବହୁତ ଗୁରୁତ୍ୱ ଦିଆଯାଉଛି ଯେଉଁମାନେ ଓଡ଼ିଆ ଭାଷାରେ ଶ୍ରେଷ୍ଠ ନମ୍ବର ପରୀକ୍ଷାରେ ଶ୍ରେଷ୍ଠ ନମ୍ବର ମାର୍କ ରଖି ଉତ୍ତୀର୍ଣ୍ଣ ହେଉଛନ୍ତି ସେମାନଙ୍କୁ ବହୁତ ପୁରସ୍କାର ରାଶି ସରକାରଙ୍କ ଦ୍ୱାରା ଦିଆଯାଉଛି ଯାହା ଆମ ଓଡ଼ିଆ ଭାଷାକୁ ବହୁତ ଆଗକୁ ନେବାରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଓଡ଼ିଆ ଭାଷା ଦ୍ୱାରା ଆମର ଶିଶୁମାନେ ବହୁତ ନିଜ ଓଡ଼ିଶା ଓଡ଼ିଶା ପାଇଁ ଆଉ ଓଡ଼ିଶା ଭାଷା ପାଇଁ ନିଜକୁ ବହୁତ ଗୌରବାନ୍ୱିତ କରୁଛନ୍ତି ଏହି ଓଡ଼ିଶା ଭାଷାକୁ ଆମକୁ ଆଗକୁ ବଢ଼େଇ ନେବାକୁ ଅଛି ଆମ ଶିଶୁମାନଙ୍କୁ ଓଡ଼ିଆ ଭାଷା ଶିକ୍ଷାଦାନ ଦେବା ଦ୍ୱାରା ସେମାନେ ଏହି ଭାଷାକୁ ବହୁତ ଗୁରୁତ୍ୱ ଦେବେ ଏବଂ ଦୁନିଆରେ ବହୁତ ଆଗକୁ ନେବେ